ଗ୍ରାମାଞ୍ଚଳରେ ଅଧିକ ଖୋଲାପଡ଼ିଆ ଥିବାରୁ ଖେଳିବା ପାଇଁ ମଜା ଲାଗିଥାଏ ଏମିତିକି ସହରରେ ଖୋଲାପଡ଼ିଆ ନଥାଏ ଯେଉଁଠି ଥାଏ ପ୍ରାଇଭେଟ ସ୍ପେସ୍ ଥାଏ ସଂକୀର୍ଣ୍ଣ ଏରିଆରେ ଖେଳିବାକୁ ମଜା ଲାଗିନଥାଏ ଲୋକମାନେ ଦେଖିବାକୁ ବି ଆସନ୍ତି ନାହିଁ ଏମିତି ଗ୍ରାମାଞ୍ଚଳରେ ଖେଳିବା ଦ୍ୱାରା ବହୁତ ଖୋଲା ଜାଗା ପାଇଥାଏ ଏମିତି ପ୍ରାଇଭେଟ ସ୍ପେସ୍ କାହାରନଥାଏ ଗଭର୍ଣ୍ଣମେଣ୍ଟ ପ୍ଲେସ୍ ସବୁଆଡ଼େ ଖେଳିବାକୁ ଭଲ ଲାଗେ ଆଉ